ଆମ ଅଞ୍ଚଳ ପାଖରେ ଗୋଟିଏ ବଡ଼ ମଲ୍ ଅଛି ଯାହାର ଯେଉଁ ଯେଉଁ ପ୍ରାଇସ୍ରେ ଆମେ ଯାଇକି ସେଇଠି କିଣି ପାରିବା ମଧ୍ୟବିତ୍ତ ପରିବାରର ଲୋକମାନେ ଯେମିତିକି ଶହେଠାରୁ ଦୁଇହଜାର ପର୍ଯ୍ୟନ୍ତ ସେଇଠି ବହୁତ ପ୍ରଡ଼କ୍ଟ ଅଛି ଯେମିତିକି ଡ୍ରେସ୍ ବହୁତ ପ୍ରକାରର ଘରୋଇ ସାମଗ୍ରୀ ଯେମିତିକି ବହୁତ ପ୍ରକାରର ପେଷ୍ଟ ବିସ୍କୁଟ କୁରକୁରି ବହୁତ ପ୍ରକାରର ଓମ୍ୟାନଙ୍କ ପାଇଁ ଶାଢ଼ୀ ଗାର୍ଲସଙ୍କ ପାଇଁ ସ୍ୟାଣ୍ଡେଲ୍ କି ଏମିତି ବହୁତ ପ୍ରକାରର ଜିନିଷ ବହୁତ ପ୍ରକାରର ପ୍ରଡ଼କ୍ଟ ସେଇଠି ମିଳିପାରିବ ଯେଉଁମାନେ ମଧ୍ୟବିତ୍ତ ପରିବାରର ଲୋକମାନେ ସେଠିକି ଯାଇକି ବହୁତ ଖୁସିରେ ବହୁତ ପ୍ରକାର ଜିନିଷ ଘର ପାଇଁ ସପିଂ କରିକି ଆଣିପାରିବେ ଏବଂ ବହୁତ ପ୍ରକାରର ଭଲ ଗୋଟିଏ ରେସ୍ତୋରାଁ ମଧ୍ୟ ତା ପାଖରେ ଅଛି ଯାହାର ପ୍ରାଇଜ୍ ବହୁତ ପ୍ରକାରର ମେନୁ ସେଇଠି ମିଳିପାରିବ ଯେମିତିକି ରୋଲ୍ ଚାଉମିନ୍ କବାବ ବହୁତ ପ୍ରକାରର କୋଲଡ୍ରିଙ୍କସ୍ ଆଇସ୍କ୍ରିମ୍ ବହୁତ ପ୍ରକାରର ଭେରାଇଟିର ଆମକୁ ଆଇସ୍କ୍ରିମ୍ ମଧ୍ୟ ପାଇପାରିବା ବିସ୍କୁଟ ପାଇପାରିବା ବହୁତ ଭଲ ଲାଗିଥାଏ ସେଠିକି ଯାଇକି କମ ରେଟ୍ରେ ଆମେ କୌଣସି ଗୋଟିଏ ଡ୍ରେସ୍ ହେଉ କି କୌଣସି ସ୍ୟାଣ୍ଡେଲ୍ ହେଉ ବହୁତ ସହଜରେ କିଣିକି ଆଣିପାରିବା ଘରକୁ